ମୁଖ୍ୟତଃ ଆମର୍ ଗାଁ ଗହଲି ମାନ୍କେ ଗୁଟେ ଗୁଟେ ହସ୍ପିଟାଲ୍ ଦେବାର୍ କଥା ଗାଁ'କେ ନେଇ ହେଲେ ବି ଗୁଟେ ପଞ୍ଚାୟତ୍ କେ ହସ୍ପିଟାଲ୍ ଦେବା କଥା କା'ଯେ ଗାଁ'ର୍ ଲୋକ୍ମାନେ ଟିକେ ରୁଗ ହେଇଗଲେ ଦୂର୍କେ ଯିବାର୍କେ ପଡ଼ୁଛେ ସେଥିର୍ଲାଗି ଗାଁ'ଗହଲିକେ ଦେବାର୍ କଥା ହସ୍ପିଟାଲ୍ ଆଉ ଗାଁ ଗହଲିରେ ଟିକେ ଭଲ୍ସେ ଚେକ୍ କର୍ବାର୍ କଥା ଆରୁ ଗାଁ'ରେ ଭଲ୍ ଭଲ୍ ଉପକରଣ ଔଷଧ୍'ର ମାନେ ଦେବାର୍ କଥା ହସ୍ପିଟାଲ୍ ମାନ୍କେ ଆଉ ଶିକ୍ଷାରେ ବି ତ ଶିକ୍ଷା ବି ଭଲ୍ସେ ପଢ଼ା ନାଇ ଯିବାର୍ ଭଲ୍ସେ ଆଉ ଟିଚର୍ ମାନେ ହେ ଫାଇଭ୍ ଟି ହେଇଗଲାନେ ହେଲେ ବି ଟିକେ ଭଲ୍ସେ ନାଇ ପଢ଼ାବାର୍ ସେଥିପାଇଁ ଇ'ଟା ସ୍କୁଲ୍ରେ ସିସି ଟିଭି କ୍ୟାମେରା ଲଗାବାର୍ କଥା ଆଉ ପରିବହନ୍କୁ କହେଲେ ରୋଡ଼୍ ରାସ୍ତା ଭଲ୍ସେ କରିଦେବାର୍ କଥା